ହଁ ମାଛ ଧରିବା ପାଇଁ ଆମେ ଯିବା ଆଗରୁ ବହୁତ ବର ଆମର ଗୋଟେ ରୁଟିନ୍ ଅଛି ଯେମିତି କି ଆମର ଡଙ୍ଗା ଠିକ୍ ଅଛି ନା ନାହିଁ ଦେଖିବାକୁ ପଡ଼ିବ ମେସିନ୍ ଠିକ୍ ଅଛି ନା ନାହିଁ ଆଉ ଆମର ଯେଉଁ ମେସିନ୍ ଡଙ୍ଗା ପାଇଁ ଆମର ପେଟ୍ରୋଲ୍ ଦରକାର ସେ ମଧ୍ୟ ତେଲ ଅଛି ନା ନାହିଁ ତାକୁ ଦେଖିବାକୁ ପଡ଼ିବ ନହେଲେ ଆମେ ଡଙ୍ଗା ନେଇ କିଛି ବାଟ ଯାଇଥିବା ତେଲ ସରିଯିବ ତା ଦେହରେ ଆମେ ହଇରାଣ ହେବୁ ତା'ପରେ ମାଛ ଧରିବାକୁ ଫାଶୀ ଜାଲ ମାଛ ମାନଙ୍କୁ ଧରିବାପାଇଁ ତାଙ୍କର ଖାଦ୍ୟ ଆଉ କିମ୍ବା ପଳାଇ ଗଲାବେଳେ ଆମର ସବୁ ପୋଳୁଅ ଏହିଭଳିଆ ଜିନିଷ ଆମେ ନେଇକି ଯାଇଥାଉ ମାଛ ରଖିବା ପାଇଁ ମଧ୍ୟ ଜାଗା ଏମିତି ମାଛର ମାଛମାନେ କେମିତି ବହୁତ ମାଛ ପଡ଼ିବ ତା ପାଇଁ ବିଭିନ୍ନପ୍ରକାର ପ୍ରସ୍ତୁତ କରିକି ଆମେ ନେଇକି ଯାଇଥାଉ ଆଉ ଫିଙ୍ଗା ଜାଲ ମଧ୍ୟ ନେଇକି ଯାଇଥାଉ ଯାହାଦ୍ଵାରା ଆମେ ଅଧିକା ମାଛ ଆମେ ପାଣି ଗହିର ଭିତରେ ପଶିବୁ ପୋଖରୀ ବା ନଦୀ ବା ଚିଲିକା ମଝିକୁ ଆମେ ଯାଉ ମାଛ ଧରିବାକୁ ତେଣୁ ତ ଏସବୁ ଜିନିଷ ପ୍ରସ୍ତୁତ ହୋଇକି ନଗଲେ ଆମ ମାଛ କେମିତି ଧରିକି ଆଣିପାରିବା ନହେଲେ ଆମେ ମାଛ ଧରିପାରିବା ନାହିଁ